ସମ୍ପ୍ରକ୍ତିିତ ବର୍ଷଗୁଡ଼ିକରେ ଭାରତୀୟ ଅର୍ଥନୈତିକ ବୃଦ୍ଧି ହେବା ଜରୁରୀ ଆମ ଭାରତର ଅର୍ଥନୈତିକ ଯେତେ ଅଧିକରୁ ଅଧିକ ବୃଦ୍ଧି ହେବ ସେତେ ଆମ ପାଇଁ ଭଲ ଆମର ଏହି ଅର୍ଥନୈତିକ ବୃଦ୍ଧି ହେଉଛି ବିଭିନ୍ନ କାର୍ଯ୍ୟ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟ ଦ୍ୱାରା ଅର୍ଥନୈତିକ ବୃଦ୍ଧି ହେଉଛି ଏବଂ କୃଷି କାର୍ଯ୍ୟରେ ମଧ୍ୟ ଅର୍ଥନୈତିକ ବୃଦ୍ଧି ହଉଛିି ଆମ କୃଷିମାନେ ଚାଷ କରି ଧାନ କିମ୍ବା ମକା ତାଙ୍କୁ ବିକ୍ରୟ କରୁଛନ୍ତି ଆମ ଭାରତରୁ ତାହାକୁ ଅନ୍ୟ ଦେଶରେ ଅନ୍ୟ ଦେଶରେ ବିକୁଛନ୍ତି ଯେହେତୁକୁ ଆଜି ଆମ ଭାରତର ଅର୍ଥନୈତିକ ବୃଦ୍ଧି ହେଉଛି ତାପରେ ଇଣ୍ଟରନେଟ ବ୍ୟାଙ୍କିଂ ଇଣ୍ଟରନେଟ୍ ବ୍ୟାଙ୍କିଂ ଦ୍ୱାରା ଆମର ବହୁତ ସୁବିଧା ହେଉଛି ଡ଼ିଜିଟାଲ୍ ପେମେଣ୍ଟ ଏହି ଡ଼ିଜିଟାଲ୍ ପେମେଣ୍ଟ ଦ୍ୱାରା ଆମେ ବହୁତ ଆମର ବହୁତ ଉନ୍ନତି ହେଲାନି ଯେଉଁଠି ବି ଗଲେ ମଧ୍ୟ ଆମ ପାଖରେ ଯଦି ପଇସା ନଥିବ ହାତରେ ଯଦି ପଇସା ନଥିବ ହେଲେ ବି ଆମେ ଜିନିଷ କିିନି ଡ଼ିଜିଟାଲ ପେମେଣ୍ଟ ଦ୍ୱାରା ତାହାକୁ କିନିପାରିବା